ଫସଲର ଗୁଣବତ୍ତା ବା ଉତ୍ପାଦନ ବଢ଼ାଇବା ପାଇଁ ଆମେ ପ୍ରଥମେ ମାଟିକୁ ବା ସାତ ଥର ଚାଷ କରିଥାଉ ଚାଷ କରିବା ଭିତରେ ମାଟିଟା ମରିଯାଇଥାଏ ମରିଗଲା ପରେ ଉତ୍ପାଦନ ଟା ଭଲ ହୁଏ ତା ପରେ ଆମେ କ'ଣ କରୁ ଗାଈ ମାନଙ୍କର ଗୋବର ଛେଳି ନେଣ୍ଡି ଯେଉଁ ପାଉଁଶ ତାକୁ ସବୁ ମିଶାଇ ତାକୁ ସେଥିରେ ଫୋପାଡ଼ୁ ଫୋପାଡ଼ିବା ଦ୍ଵାରା ମାଟି ଟା ଉର୍ବରିତ ହୁଏ ମାନେ ଯାହା ଦ୍ଵାରା କେଞ୍ଚୁଆ ସୃଷ୍ଟି ହୁଏ କେଞ୍ଚୁଆ ମାନେ ସୃଷ୍ଟି କରିବା ଦ୍ଵାରା ସଦା ବେଳେ ମାଟିଟା ଉଲ୍ଲସିତ ହୋ ଇ ରହେ ଫସଲ ଚେରଟା ମାନେ ଗଛ ପ୍ରତ୍ୟେକ ଗଛର ଚେରଟା କ'ଣ ଚାରି ଦିଗକୁ ବଢ଼ିଥାଏ ବଢ଼ିବା ଦ୍ଵାରା ସେମାନେ ଖାଦ୍ୟ ସଂଗ୍ରହ କରିପାରିଲେ ତା'ଭିତରେ ସେ କ'ଣ ହୁଏ ନା ଫସଲ ସଂଗ୍ରହ କରିବା ପରେ ଗଛରେ ମଧ୍ୟ ପୋକ ଲାଗିଯାଆନ୍ତି ଫସଲ କରିବା ଭିତରେ ପୋକ ଲାଗନ୍ତି ସେଥିରେ ପିଡ଼ିଆ ଆମେ ଆଣିକି ପକାଉ ତା'ପରେ ଔଷଧ ଯେଉଁ ଜିନିଷ ଅଛି ଆମର ସବୁ ହର୍ମୋନ ବିତ୍ୟାଗ ମାନେ ବିଭିନ୍ନ ପ୍ରକାରର ଔଷଧ ଅଛି ତାଙ୍କର ସେ ପରାମର୍ଶରେ ପକାଇ ପରାମର୍ଶରେ ମାନେ ଯେଉଁ ପୁରା ନେଇ ସେରା ପକାଉ ତା'ଦ୍ଵାରା ବହୁତ କିଛି ଆମେ ଉତ୍ପାଦନ ଅଧିକା ବୃଦ୍ଧି ହୋଇଥାଏ